ପ୍ରତୀକ୍ଷା ମ୍ୟାଡ଼ାମ କହୁଛନ୍ତି କି ପ୍ରତୀକ୍ଷା ମ୍ୟାଡ଼ାମ ଆଜ୍ଞା ଆପଣଙ୍କ ପିଲାର ମାର୍କ କଟି ଯାଇଛି ଏଗ୍ଜାମ୍ ଦେଇଥିଲେ ସେ ମାର୍କ କଟି ଯାଇଛି କ'ଣ ପାଇଁ ମାର୍କ କଟିଯାଉଛି ଦୁଷ୍ଟ ହେଉଛି ପାଠ ଜମା ପଢ଼ୁନି ହେଲେ ସେ ଏଗ୍ଜାମ୍ରେ ଖରାପ କରିଛି ମାର୍କ ତାର ବହୁତ କମି ଯାଇଛି ନାହାନ୍ତି ଆମେ ତ କହୁଛୁ ପିଲାଙ୍କୁ ତାଙ୍କର ମାର୍କ ଆସିଲା ବେଳକୁ କମ୍ ଆସୁଛି ଘରେ ଠିକ୍ଠାକ୍ ଟିକେ ଦେଖନ୍ତୁ ଆଉ ପ୍ୟାରେଣ୍ଟସ୍ ମିଟିଂ ଅଛି ଆପଣ ଆସିକି ପହଞ୍ଚିବେ ହଁ ତାକୁ ତ ପଚାରେ ସେ ତ କହେ ହଁ ମୁଁ ଠିକ୍ରେ ବୁଝିଲି କହେ ମୁଁ ବି ଘରେ ପଢ଼ାପଢ଼ି କରୁଛି ହେଲେ ରେଜଲ୍ଟ ଆସିଲାବେଳକୁ କ'ଣ ମାର୍କ କମି ଯାଉଛି ତାର

ଆଜ୍ଞା ଆଜ୍ଞା ଆକୁ ଠିକ୍ରେ ଟିକେ ଘରେ ଦେଖନ୍ତୁ ଆମେ ବି ଦେଖୁଛୁ ପିଲା ଛୋଟ ପିଲା ସେ କେମିତି ଆଗକୁ ଭଲ କରିବ ଆଉ